ଆଗରୁ ତ ଆମେ ମଞ୍ଜି ବୁଣି ତାକୁ ଗଡ଼ାଉଥିଲୁ ବର୍ତ୍ତମାନ ସେ ସବୁ ମଧ୍ୟ ଚାଲୁ ଅଛି ତା ମଧ୍ୟରେ ମଧ୍ୟ ଚାରା କିଛି ଆଣି ଚାରା ଲଗାଇ ଦଉଛୁ ଚାରା ବଢ଼ିବା ପାଇଁ ତାର ସଠିକ୍ ଭାବରେ ପାଣି ଖତ ସାର ତାକୁ ଟାଇମ୍ରେ ଦେଇ ବଢ଼ାଇବାକୁ ଚେଷ୍ଟା କରୁଛୁ ଆଉ ତା ମଧ୍ୟ ଆମକୁ ଚାରା ଲଗାଇବା ଦ୍ୱାରା ବି ଭଲ ଯଥା ଅଧିକ ସମୟ କମ୍ ସମୟରେ ଅଧିକ ବଢ଼ୁଛି ଆଉ ତା ସହିତ ଚାରା ଏବେ ସବୁ ଲୋକମାନେ ବି ଚାରା ବ୍ୟବହାର କରୁଛନ୍ତି ଆଗରୁ କ'ଣ ମଞ୍ଜି ପକାଉଥିଲେ ଏବେ ଚାରା ସବୁ ଆମର କିଣି ଆଣି ଚାରାଟା ଲଗାଇ ଦେଉଛନ୍ତି ଲଗାଇଲା ପରେ ତାକୁ ବଢ଼ାଇବା ପାଇଁ ଖତ ସାର ତା ସଠିକ୍ ସମୟରେ ପାଣି ଇତ୍ୟାଦି ସବୁ ଲଗାଇକି ତାକୁ ବଢ଼ାଉଛନ୍ତି